ହୁଁ ପୃଥିବୀରେ କେବଲ୍ ଆମର ଜୀବନ୍ଟା ରହୁଛି ଅନ୍ୟ ଗ୍ରହରେ ଆମର କୌଣସି ପ୍ରକାର ସୁବିଧା ନାହିଁ କେବଲ ପୃଥିବୀ ଗ୍ରହରେ ଅଛି ଆଉ ସୂର୍ଯ୍ୟ ସକାଳେ ଉଦୟ ହେଇସନ୍ ଆରୁ ସନ୍ଧ୍ୟାରେ ବେଲ୍ ବୁଲ୍ଛନ୍ ସୂର୍ଯ୍ୟଙ୍କ ତେଜଟା ମଣିଷ ଦେହକେ ପ୍ରଫୁଲିତ୍ କରୁଛି ଆଉ ଚନ୍ଦ୍ରର ଦେହ ଚନ୍ଦ୍ରର ଉଜ୍ଜଲା ହେଲେ ପ୍ରାୟ ଆମକୁ ସବୁ ଭଲ ଲାଗ୍ସି ଚନ୍ଦ୍ର କାଁ କରି ରାତିରେ ଉଜ୍ଜଲା ଦେସନ୍ ତମେ ଗାଁ ବୁଲି ଗଲାକୁ ଉଜ୍ଜାଲା ଉଜ୍ଜାଲା ହେଇଯିବ ରାତି ଯଦି ନା ବୋଲେ ଯାଉଥିବ ଅନ୍ୟ କେନ୍ ଯାଅ ଥିବ ଅନ୍ଧାର ହିଁ ଥିବ ସେ ଜାଗାଟା ବି ସେ ଚନ୍ଦ୍ର ଉଦୟ ହେଲେ କି ଇ ଲୋକ ଭଲ ପାଞ୍ଚ ସାତ ଲୋକ ସାଙ୍ଗେ ମିଶି କି ଗଲେ ଆଉ ଗୋଟେ ମଜାର ଆସି ଆମେ ଅନେକ ଥର ମାନେ ନାମ୍ ନାଚିକେ ଯାଉଛୁ ଦେସନ୍ ତା'ପରେ ଇଏ ଆମର ଖର୍ଚ୍ଚଲ୍ ଇଏ ଗାଁମାନଙ୍କେ ଯାଉଚୁଁ ତା'ପରେ ଆର୍ ଥର୍ ନାଚି ଗଲୁ ତୁସ୍ରା ଯେ ଆମେ ରାତି ଇଏ ନା ଦିନେର୍ ବେଲା ବାହାରିଲୁ ରାତି ସେନେକେ ହେଇଗଲାକି ମନ୍ କେ ମନ୍ ପଚାଶ୍ ଷାଠିଏ ଟି ପିଲା ଯାଇକିରି ନାମ ଯଜ୍ଞରେ ନାମକରଣ କଲୁ ଆର୍ ସେନ୍ ନାମ ଭଲା ନାମ୍ ଦେଖିଲୁ ଭଲ୍କେ ମନ ନାଚିଲୁ ବି ବହୁତ ସୁନ୍ଦର୍ ଖାଇବା ପିଇବାକୁ ଦେଲି ତା'ପରେ କାଣା ହେଲା କିଁନି ଅଧା ପିଲା ରହିଁଯାଇଥିଲେ ଅଧା ପିଲା ଯେତେବେଲେ ରହି ଯାଇଥିଲେ ସେମାନେ ଟ୍ରକଟା କେ ଗଲେ ଟ୍ରକଟା କେ ଗଲେ ଯେ ସେ ଭିତରେ ସେ ଟ୍ରକଟା ଗଲା ସେ ଶଲା ଟ୍ରକଟା ଗଛରେ ପିଟି ନେଲାଁ ପିଟି ନେଲାଁ କି ଆମର୍ ଜଣେ ମନୁଷ୍ୟଟା ପୁରା କୁଜା ହେଇଗଲା କେତେ ଦିନ୍ ତକ ତା'ପରେ କିଛି ଦିନ୍ ପରେ ସେ ମରି ଗଲା